ହାଲୋ କ'ଣ କରୁଛୁ ପୂଜା କ'ଣ ଏ ବର୍ଷ ଶିବରାତ୍ରି କରୁଛୁ ଟି ଆର ବର୍ଷ ଯେମିତି କରିଥିଲୁ ସେମିତି କରିବୁନି ମୁଁ କଣ କଲି ଆମେ ରହିଲୁ ମହାଦୀପ ଉଠିଲା ତାପରେ ଆମେ ଆସିଲୁ ଆଉ ତୁ ତ ପଳାଇ ଆସିଲୁ ସନ୍ଧ୍ୟାବେଳେ ଗଲୁ ତୋ ମାମା ସାଙ୍ଗରେ ଯାଇକି ପଳାଇ ଆସିଲୁ ରାତି ଯାଏଁ ରହିବୁ ଏଗାରଟା ବାରଟା ଯାଏଁ ରହିବୁ ଯେତେବେଳେ ମହାଦୀପ ଉଠିବ ଯାଇକି ଆସିବୁ ତୋର ନୂଆ ଡ୍ରେସ୍ କରିଛୁ ଆଉ କଣ କଣ ଆଜି ଭୋଗ ଫୋଗ ହେଉଛି ଆମ ଘରେ ତୁ ଆଜି ଯେତେବେଳେ ପୂଜା କରିକି ଯିବୁ ଆମ ଘରେ ପଣା ପିଇ ଦେଇକି ଯିବୁ ହେଲା ହଁ ମୁଁ ଡାକିବି ଯେ କିନ୍ତୁ ତୁମ ଘର ଲୋକଙ୍କ ସାଙ୍ଗେ ଯିବୁ ନା ମୋ ସାଙ୍ଗେ ଯିବୁ ମୋ ସାଙ୍ଗେ ଯିବୁ ଘରେ କହିଦେଇ ଆସିଥିବୁ ଆମ ଘରେ ନହେଲେ ଆଜି ରହିଯିବୁ ଦୀପ ଉଠିସାରିବ ଦୀପ ଜାଳିବା ଦୀପ ଉଠିସାରିବ ତାପରେ ଆସିବା ଆମ ଘରେ ପଣା ଫଣା ପିଇବୁ ଆମ ଘରେ ରହିକି କାଲିକି ଯିବୁ ଆଉ ହାଁ ୟେ କ'ଣ ଡ୍ରେସ୍ କ'ଣ କରିଛୁ ହଁ ମୁଁ କ'ଣ କହୁଥିଲି ମୁଁ କରିନାହିଁ ଅଛି ଆଉ କରିଦେବି

କହି ଦେଉଛି ସେତେବେଳକୁ ଶୋଷ ହେଲାଣି ମୁଣ୍ଡ କ'ଣ ହେଲାଣି ମୋ ଦେହ କ'ଣ ହୋଇଯାଉଛି ଏଥର ରହିବୁ ରହିବୁ ହଁ ବଢ଼ିଆ ଲାଗେ କେତେ ଲୋକ ମନ୍ଦିରରେ ମହାଦୀପ ଉଠିଲାବେଳେ ବହୁତ ଲୋକ ଥାଆନ୍ତି ବଢ଼ିଆ ଲାଗେ ସେତେବେଳେ ନା ଦେଖୁନୁ ପଳାଇ ଆସୁଛୁ ତୋତେ ତ ଭୋକ କରୁଛି ସବୁବେଳେ ଆଉ ହଁ ଆଉ ଆଉ କ'ଣ ସବୁ କୁହ ଆଉ ତୁ ଆସିବୁ ମନ କରିକି ଆସିବୁ ଯେମିତି ଯେମିତି ଭୁଲି ନଯାଉ